ହ୍ୟାଲୋ ଏଇଟା ଭାଇ ଆମର ପ୍ରଶାନ୍ତ ଲଜ୍ ରୁ କହୁଥିଲେ କି ଏକଚୋଲି ଗୋଟିଏ ଆମର ବୁକିଙ୍ଗ କରିବା ଥିଲା ଖାଦ୍ୟ ଟିକେ ଅର୍ଡ଼ର କରିବା ଥିଲା ଆଉ କିଛି ଡ୍ରିଂକ୍ସ ବିଷୟରେ ମଧ୍ୟ ଅର୍ଡ଼ର କରିବାର ଥିଲା ଆଉ କେମିତି କଣ ନେଉଛନ୍ତି ମଟନ ମିଲ୍ ନେଉଛନ୍ତି ନା ନାହିଁ ମଟନ କଷା ଯାହା ନେଉଛନ୍ତି ଆପଣ ଗୋଟିଏ କାମ କରନ୍ତୁ ମଟନ କଷା ଗୋଟିଏ ଆଉ ଗୋଟିଏ ଲେମନ ବାକାଡ଼ି କ୍ୱାର୍ଟ ଗୋଟିଏ ଏହି ସବୁ ଜିନିଷ ଆପଣ ଟିକିଏ ପଠେଇ ଦିଅନ୍ତୁ ଏତିକି ନମ୍ବର ଏତିକି ଘର ମୋ' ନମ୍ବର ଦେଉଛି ନାଇନ୍ ଥ୍ରୀ ଫୋର୍ ଏଇଟ୍ ଜିରୋ ଡବଲ୍ ଟୁ ଡବଲ୍ ଏଇଟ୍ ଟୁ ଏହି ନମ୍ବର ରେ କଲ୍ କରିକି ଆସନ୍ତୁ ଛକ ଠି ମୁଁ ଏଇଠି ଆପଣଙ୍କ ଠାରୁ କଲେକ୍ସନ୍ କରିନେବି